ହ୍ୟାଲୋ ନଦେଇବାକୁ ଆପଣ ମାଧବ ବାବୁ କହୁଛନ୍ତି ହଁ ଆଜ୍ଞା ମୁଁ ରେଷ୍ଟୁରାଣ୍ଟ୍ର ଖାଦ୍ୟ ପାଇଁ ଦେଇଥିଲି ଖାଦ୍ୟ ଆପଣଙ୍କର ଆସିବା ପାଇଁ ମୁଁ କହିଥିଲି ଆପଣ ଟିକେ ଶୀଘ୍ର ଆଣିବେ କି ଆପଣ ଜାଣିବାକୁ ପାଇଲେ ଯେ ଆପଣଙ୍କର ଖାଦ୍ୟ ଠିକ୍ ସମୟରେ ଆସୁଛି କି ନାଇଁ ମୁଁ ଜାଣିପାରୁନି ଆପଣ ଖାଦ୍ୟ ପହଞ୍ଚାନ୍ତୁ କ'ଣ ଆଗ ତ ଭଲ ନାହିଁ ହଁ କ'ଣ କହିଲି ବର୍ଷା ହେଉଛି ଆଜ୍ଞା ଆଜ୍ଞା ବର୍ଷା ଯଦି ହେଉଛି ତାହେଲେ ଟିକେ ଆପଣଙ୍କର ଡେଲିଭରି ବଏ୍ ଯେଉଁମାନେ ଅଛନ୍ତି ତାଙ୍କୁ ଟିକେ କହିଦିଅନ୍ତୁ ଡେଲିଭରି କରିଦେବେ ଟିକେ ଶୀଘ୍ର ଆଜ୍ଞା କ'ଣ କରୁଛନ୍ତି ପିଲା ନାହାନ୍ତି ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ପିଲା ଯଦି ନାହିଁ ତାହେଲେ ଆପଣ ଟିକେ କେବେ ପଠେଇବେ ଆପଣ ପାଗ ଭଲ ହେଇଗଲେ ପଠେଇବେ ଆଜ୍ଞା ଆମର ସାଙ୍ଗମାନେ ଆସୁଛନ୍ତି ତ ଟିକେ ଖାଇବା ପାଇଁ ଅର୍ଡ଼ର କରିଥିଲି ପଇସା ବି ଆପଣଙ୍କୁ ଦେଇଦେଇଥିଲି ଆପଣ ଟିକେ ଅର୍ଡ଼ର ଦିଅନ୍ତୁ ହଁ ହଁ ନାଇଁ ଆଜ୍ଞା ବହୁତ ଅସୁବିଧା ହଉଛି ଡେଲିଭରି ବଏ୍ ତ ଭଲ ପିଲା ସେ ଗତ ସପ୍ତାହରେ ଆସିଥିଲା ହଁ ହଁ ଗତ ସପ୍ତାହରେ ସେମାନେ ଆସିଥିଲେ ଆପଣ ଯେତେ କହିଲେ ବି ସେ ଆଣି ଆମ ଘରେ ଦେଇଥିଲେ ଆଜ୍ଞା ମୁଁ ବାହାରେ ଅଛି ଆଜ୍ଞା ଟିକେ ଦେଢ଼ଶହ କିଲୋମିଟର ଦୂରରେ ଅଛି ଆଜି ଆଉ ମୁଁ ପହଞ୍ଚୁ ପହଞ୍ଚୁ ଲେଟ୍ ହେଇଯାଇପାରେ ଆପଣ ସେଇଠି ବହୁତୁ ପାଗ ଭଲ ଅଛି ମୁଁ ପହଞ୍ଚିବା ବେଳକୁ ଲେଟ୍ ହୋଇଯାଇପାରେ ମୁଁ ଆପଣଙ୍କୁ କହୁଛି ଆପଣ ଟିକେ ଆମ ଘରେ ପହଞ୍ଚାନ୍ତୁ ଭଲ ହୁଅନ୍ତା ଆଜ୍ଞା ବର୍ଷା ଛାଡ଼ିଲେ ଆପଣ ସେ ପିଲାକୁ କହିବେ ବୋଧେ ଆଜ୍ଞା ଆଜ୍ଞା ହଁ ଆଜ୍ଞା ହଁ ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ନାଇଁ ମୁଁ ଆପଣଙ୍କର ଆନନ୍ଦ ରେଷ୍ଟୁରାଣ୍ଟ୍ରେ ଦେଇଥିଲି ଆପଣଙ୍କର ସିଏ ମାନସ ଭାବୁଥିଲେ ପଇସା ଦେଇ ଦେଇଥିଲି

ଆପଣ ଆନନ୍ଦ ରେଷ୍ଟୁରାଣ୍ଟ୍ତ ମାନସ ବାବୁ ମାନସ ବାବୁକୁ ତ ଦେଇଥିଲି ମାନସ ବାବୁ କହିଲେ ଆଜ୍ଞା ଆଜ୍ଞା ଆଜ୍ଞା ନାହିଁ ଆମର ଆମର ଜୀବନ ନଗର ଜୀବନ ନଗର ଗଳି ନମ୍ବର୍ ଚାରିଶହ ସାତ ବାଇ ଦୁଇ ଆଜ୍ଞା ଆଜ୍ଞା ସାର୍ ହଉ ଠିକ୍ ଅଛି ଆପଣ ଟିକେ କାଇଣ୍ଡଲି ଟିକେ ବେଳା ବେଳି ପଠାଇ ଦିଅନ୍ତୁ ମୁଁ ବାହାରେ ଅଛି ତ ହଁ ହଁ ହଁ ହଁ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ହଁ ମୁଁ ରହୁଛି ସାର୍ ଆପଣ ଟିକେ ଡେଲିଭରି ବଏ୍ ଆସିଲେ ଟିକେ ଶୀଘ୍ର ପଠାଇଦେବେ ପିଲାମାନେ ଅଛନ୍ତି ତ ଖାଇନାହାନ୍ତି ଖାଇଦେବେ ନା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ହଉ ରହୁଛି ସାର୍ ଆଜ୍ଞା ହଉ ଠିକ୍ ଅଛି ଧନ୍ୟବାଦ